ହାଲୋ ସାର୍ ମୋର ପ୍ରିୟ ଖାଦ୍ୟ ହେଉଛି ମ୍ୟାଗି ମୋତେ ମ୍ୟାଗି ବହୁତ ଭଲ ଲାଗେ କାହିଁକିନା ମୁଁ ମ୍ୟାଗିିକି ବହୁତ ପସନ୍ଦ କରେ ଆଉ ମ୍ୟାଗି ମୋ ଜୀବନ ମ୍ୟାଗିରେ ଯେଉଁ ଚାମୁଚରେ ଖାଇବାକୁ ପାଆନ୍ତି ଯେଉଁ ଯେଉଁ ଚାମଚରେ ବା ଯେଉଁ ତିନି ତିନିଥର ଚାମଚରେ ଏକ ଉଚେଇକି ଖାଇବା ଯେଉଁ ମଜାଟା ଆସେନା ସେଇଥିପାଇଁ ମୋତେ ମ୍ୟାଗି ବହୁତ ଭଲ ଲାଗେ ଓ ମ୍ୟାଗିରେ ଯେଉଁ ଯେଉଁ ଜିନିଷ ପଡ଼ିଥାଏ ଚଣା ହେଲା ମସଲା ହେଲା କିମ୍ବା କୋବି ଆଳୁ ଇତ୍ୟାଦି ଯେଉଁ ପନିପରିବା ପଡ଼ିଥାଏ ମୋତେ ବହୁତ ପସନ୍ଦ ଲାଗିଥାଏ ତେଣୁ ମୁଁ ମ୍ୟାଗି ମ୍ୟାଗିକୁ ବହୁତ ଭଲ ପାଏ ଓ ମୋର ଭାଇ ମୋର ଭାଇ ବି ବହୁତ ପସନ୍ଦ କରେ ସେଥିପାଇଁ ମୁଁ ମ୍ୟାଗିକୁ ବହୁତ ପସନ୍ଦ କରେ ସେଥିପାଇଁ ମୁଁ ବହୁତ ମ୍ୟାଗି ଖାଇବାକୁ ଚାହିଁଥାଏ ତ ମୁଁ ମ୍ୟାଗି ଖାଇସାରିଲା ପରେ ଯେମିତି ଆନନ୍ଦ ଆସେ ମୁଁ ମୋର ପେଟ ପୁରିଯାଏ ଓ ମୁଁ ମୋତେ ବହୁତ ଭଲ ଲାଗିଥାଏ ମ୍ୟାଗିକୁ ତା'ର ଯେଉଁ କଡ଼େଇ ସାହାଯ୍ୟରେ ଯେଉଁ ରନ୍ଧାଯାଏ ସେଥିପାଇଁ ମୋତେ ମ୍ୟାଗି ବନେଇବା ବି ବହୁତ ପସନ୍ଦ ଲାଗିଥାଏ ତେଣୁ ମୁଁ ମ୍ୟାଗି ବହୁତ ପସନ୍ଦ କରିଥାଏ ଓ ମ୍ୟାଗି ମୋର ପ୍ରିୟ ଖାଦ୍ୟ ମୁଁ ମ୍ୟାଗି ମ୍ୟାଗିକୁ ବହୁତ ପସନ୍ଦ କରିଥାଏ କାରଣ ମୁଁ ଆଜିକାଲି ସମୟରେ ମ୍ୟାଗିକୁ ବହୁତ ଭଲ ପାଆନ୍ତି ତେଣୁ ମୁଁ ବି ମୋର ପସନ୍ଦ ଖାଦ୍ୟ ହୋଇଯାଏ ସିଏ ସେଥିପାଇଁ ମୁଁ ମୋ ମ୍ୟାଗିକୁ ବହୁତ ଭଲ ପାଇଥାଏ